ସରକାରଙ୍କର ଅନେକ ଯୋଜନା ରହିଅଛି ଏବଂ ସେହି ଯୋଜନାଗୁଡ଼ିକ କାର୍ଯ୍ୟକାରୀ ମଧ୍ୟ ହେଉଛି କିନ୍ତୁ ଅନେକ ସମୟରେ ଅନେକପ୍ରକାରର ଯୋଜନାର ଠିକ୍ ଭାବରେ ଉପଯୋଗ ହେଉନାହିଁ କାରଣ ଆମ ଦେଶରେ ଅନେକପ୍ରକାରର ଯୋଜନା ସରକାର କରିଛନ୍ତି ଏବଂ ସେହି ଯୋଜନାକୁ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଅନେକ ସୁବିଧା ମଧ୍ୟ କରାଯାଇଅଛି କିନ୍ତୁ ଅନେକ ସମୟରେ ଲୋକମାନେ ସେହି ଯୋଜନା ଠିକ୍ ଭାବରେ ବୁଝିପାରନ୍ତି ନାହିଁ ଏବଂ ସେମାନଙ୍କ ପାଖରେ ପହଞ୍ଚାଇପାରନ୍ତି ନାହିଁ ଯାହା ଫଳରେ ଅନେକ ଲୋକ ସରକାରଙ୍କ ଦ୍ଵାରା ମିଳୁଥିବା ଅନେକପ୍ରକାର ଯୋଜନାରୁ କିଛି ପରିମାଣରେ ସାହାଯ୍ୟ ପାଇପାରନ୍ତି ନାହିଁ ଯଥା ସରକାରଙ୍କୁ ସରକାରୀମାନଙ୍କର ଯୋଜନା ଅନେକପ୍ରକାରର ସେହି ମଧ୍ୟରୁ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ରହିଲା ବା ବିଜୁ ଯୁବଶକ୍ତି କଲ୍ୟାଣ କାର୍ଡ଼ ରହିଲା ବା କାଳିଆ ଯୋଜନା ରହିଲା ବା ବସୁଧା ଯୋଜନା ରହିଲା ବା ମଧୁବାବୁ ପେନ୍ସନ୍ ରହିଲା ଏବଂ ପକ୍କାଘର ଯୋଜନା ବା ଏହିପରି ଭାବରେ ଅନେକପ୍ରକାରର ଯୋଜନା ରହିଅଛି ସେହିପରି ଭାବରେ ଆମର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ଼ ବା ଯାହା ଦ୍ୱାରା ଲୋକମାନଙ୍କୁ ଏକ କିଛି ପରିମାଣ ମାତ୍ରାରେ ଅର୍ଥର ସହାୟିକତା ମିଳିପାରୁଛି ଯଥା କୌଣସି ବ୍ୟକ୍ତିଙ୍କର ଯଦି କିଛି ଦେହ ଅସୁସ୍ଥ ହୋଇଯାଏ ତା'ହେଲେ ସେ ସେଇ ଗ୍ରୀନ୍ କାର୍ଡ଼୍ଟାକୁ ବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ଼୍ଟାକୁ ଦେଖି ଦୁଇଲକ୍ଷ ପରିମାଣ ମାତ୍ରରେ ନିଜର ଚିକିତ୍ସାଧିନ କରିପାରିବ ଏବଂ ସରକାର ଏହି କାର୍ଡ଼କୁ ପ୍ରତିଟି ଜିଲ୍ଲାରେ ବ୍ୟବହାର କରିବା ପାଇଁ ଅନୁମୋଦିତ କରିଛନ୍ତି ସେହିପରି ରହିଲା ବିଜୁ ଯୁବ ଶକ୍ତିକରଣ ଯାହା ଆମ ଯୁବଶକ୍ତିକରଣଙ୍କ ପାଇଁ ଗୋଟେ ଦୃଢ଼ ବା ଶକ୍ତିକର ବିଷୟ ଅଟେ ଏବଂ କାଳିଆ ଯୋଜନା ମଧ୍ୟ ଏକ ଅନ୍ୟତମ ଯୋଜନା ଯାହା ଅନେକ କୃଷକଙ୍କମାନଙ୍କୁ ଏକ ପରିବାରମାନଙ୍କୁ କିଛି ସାହାଯ୍ୟ କରିପାରୁଛି ଯଥା କାଳିଆ ଯୋଜନା ଅନେକପ୍ରକାରର ଅନେକ ଗ୍ରାମାଞ୍ଚଳବାସୀଙ୍କର ଚାଷୀମାନଙ୍କୁ ବହୁତ ପରିମାଣରେ ସାହାଯ୍ୟ କରୁଛି ସେମାନଙ୍କର ଏକାଉଣ୍ଟ୍ରେ ବା ବ୍ୟାଙ୍କ୍ ଖାତାରେ କିଛି ପରିମାଣ ମାତ୍ରାରେ ପଇସା ଜମା ହେଉଛି ଯାହା ସରକାର ଦେଉଛନ୍ତି ଯାହାଫଳରେ ଅନେକ ଚାଷୀ ଆତ୍ମହତ୍ୟାଠାରୁ ବଞ୍ଚିପାରୁଛନ୍ତି ଏବଂ ନିଜ ଚାଷକାର୍ଯ୍ୟ ଠିକ୍ ଭାବରେ ସୁରୁଖୁରୁ ଭାବରେ କରି ପାରୁଛନ୍ତି ଏବଂ ସେହିପରି ଭାବରେ ମଧୁବାବୁ ପେନ୍ସନ୍ ମଧ୍ୟ ଜଡ଼ିତ ମଧୁବାବୁ ପେନ୍ସନ୍ ଜରିଆରେ ଅନେକ ପେନ୍ସନ୍ ପାଇବା ଲୋକ ତାହା ଉପଭୋକ୍ତ ହୋଇପାରୁଛନ୍ତି ଯାହା ସେମାନଙ୍କ ଏକାଉଣ୍ଟ୍କୁ ସିଧା ଭାବରେ ପଇସା ଟ୍ରାନ୍ସଫର୍ ହୋଇପାରୁଛି ସେହିପରି ଭାବରେ ସରକାରଙ୍କର ଦ୍ଵାରା ଅନ୍ୟ ଏକ ଯୋଜନା ହେଉଛି ପକ୍କାଘର ଯୋଜନା ଯାହା ଅନେକ ସମୟରେ ଅନେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଜନାର ସୁବିଧା ହେଉଛି ଯଥା ଅନେକ ଆମ ଅଞ୍ଚଳରେ ଅନେକପ୍ରକାରର ଗରିବ ବ୍ୟକ୍ତି ଅଛନ୍ତି ଯାହାଙ୍କଠାରେ ପକ୍କାଘର ଯୋଜନା ବା ପକ୍କାଘରଟିଏ ନାହିଁ ସେଇମାନଙ୍କୁ କିଛି ପରିମାଣ ମାତ୍ରାରେ ପଇସା ଯୋଗାଇ ଦିଆଯାଉଛି ଯାହାକି ତାଙ୍କ ବ୍ୟାଙ୍କ୍ ଏକାଉଣ୍ଟ୍ ଖାତାକୁ ଆସୁଅଛି ଏବଂ ସେହି ପଇସା ଜରିଆରେ ସେମାନେ ଘର ତିଆରି କରିପାରୁଛନ୍ତି ଯାହା ଫଳରେ ସରକାର ସେମାନଙ୍କୁ ଆଉକିଛି ପରିମାଣ ମାତ୍ରାରେ ବେଙ୍କ୍ରେ ବା ଆପଣଙ୍କ ନିଜ ଏକାଉଣ୍ଟ୍ ଖାତାରେ ଯୋଗାଇ ଦିଆଯାଉଛି ଯାହା ଫଳରେ ଜଣେ ଗରିବ ବ୍ୟକ୍ତି ଗ୍ରାମାଞ୍ଚଳର ଗରିବ ବ୍ୟକ୍ତି ପକ୍କାଘର ଯୋଜନାର ଲାଭ ନେଇପାରୁଅଛି ସେହିପରି ଭାବରେ ବି ଏସ୍ ୱାଇ ଏବଂ ପି ଏମ୍ ଏସ୍ ୱାଇ ଯୋଜନା ରହିଅଛି ଏବଂ ଏହା ବ୍ୟତୀତ ଅନେକପ୍ରକାର ଯୋଜନା ରହିଛି ଯାହା ସରକାରଙ୍କ ଦ୍ଵାରା ଉପଲବ୍ଧ ଏବଂ ସରକାରଙ୍କ ଦ୍ୱାରା ମୁଖ୍ୟତଃ ଅନ୍ୟ ଏକ ଯୋଜନା ହେଉଛି ଘରଘର ପାଣି ଯୋଜନା ଯାହାକି ପାଇପ୍ ଥ୍ରୁରେ ଘରେ ଘରେ ପାଣି ଯାଉଅଛି ଏବଂ ଅନେକ ଲୋକଙ୍କୁ ଏବେ କୌଣସି ପୋଖରୀକୁ ଯିବା ପାଇଁ ପଡ଼ୁ ନାହିଁ ନିଜ ଘର ଘର ପାଣି ସୁବିଧା ପାଇପାରୁଛନ୍ତି